ହମ୍ମ କ'ଣ ଆପଣ ତେଲ ଏତେ ରେଟ୍ ଇଏ ସିଏ କରୁଛନ୍ତି ତମେ କ'ଣ କରିବ ମାନେ ଆମେ ଆଉ କ'ଣ ଆମେ ଆଉ କ'ଣ ଗାଡ଼ି ଚଲେଇ ପାରିବୁ ସେମିତି ସାଇକେଲ୍ ବୁଲିବୁ ନହେଲେ ଆଉ ହୁଁ ହୁଁ ହଁ ହମ୍ମ ହମ୍ମ ଆଉ ତମେ ଆଉ ଏତେ କରୁଛ ଏତେ ରେଟ୍ ରେଟ୍ ଏତେ ଆଉ ହୁଁ ହୁଁ ତା' ବୋଲି ଏତେ ରେଟ୍ ଏକାଥରେ ପୁରା ଚଢ଼େଇକି ଆମେ ଗାଡ଼ିକି ଆଉ ଘରେ ବାହାର କରିପାରିବୁ ନାହିଁ ମାର୍କେଟରେ ହେଲେ ବି ସରକାର କ'ଣ ଆମ ଆଜ୍ଞା କ'ଣ ଦୁଃଖ କହିପାରିବେ କି ଯାହା ହେଲେ ବି ଟିକିଏ କିଛି କରିବେ ହମ୍ମ ନକଲେ କେମିତି ହବ ଗାଡ଼ି ଆମେ ଘରୁ ବାହାର ଗାଡ଼ି ଘରୁ ବାହାର କରିପାରିବୁନି ତମେ ଗା ତମେ ନ କମେଇଲେ ଆମକୁ ଗାଡ଼ି ଆଉ ଘରୁ ବାହାର କରିପାରିବୁନି ତ ସାଇକେଲ୍ ନେଇକି ଯିବୁ ତୁମେ କ'ଣ କରିବ ଖାଲି ତୁମେ ତୁମେ କ'ଣ କରିବ ମାନେ ହ୍ୟାଲୋ ତମେ ତ କିଛି ଗୋଟେ କରିବାକୁ ପଡ଼ିବ ନା କଥା ନାହିଁ କ'ଣ କହିଲେ ହବ ଯାହା ହେଲେ ବି କିଛି ଟିକିଏ କମେଇବାକୁ ପଡ଼ିବ କି ପେଟ୍ରୋଲ୍ ଦର ଟିକିଏ ଠିକ ପଡ଼ିବ କି ଯାହା କରିବାକୁ ପଡ଼ିବ ଚାକିରୀ ସମସ୍ତେ ତ ସେମିତି କୁହନ୍ତି ଯେତେ କମେଇବାକୁ କହୁଛନ୍ତି ସମସ୍ତେ ସେମିତି କୁହନ୍ତି ଚାକିରୀ ଚାଲିବ ଇଏ ହବ ସେ ହବ କୁହନ୍ତି ହୁଁ ହୁଁ ହମ୍ମ ହମ୍ମ ଆମେ ବି କ'ଣ କରିବା ଆମେ ତ ଗରିବ ହଉ ହଉ ତମେ ପେଟ୍ରୋଲ୍ ଆମେ ଗଲେ ପେଟ୍ରୋଲ୍ ପକେଇବାକୁ ସେଇଠି କଥା ହେବା ଆଉ